ହଁ ମୋ ପାଖରେ ପୁରୁଣା ହାର୍ଡ଼ କପି ଫଟୋ ଅଛି ମୁଁ କଲେଜ ସମୟରେ ଗ୍ରୁପ ଫଟୋ କାଢ଼ିଥିଲି ବ୍ଲାକ୍ ଆଣ୍ଡ ୱାଇଟର ସ୍ମୃତି ମନେ ଅଛି ମୋତେ ପୁରୁଣା କାଳିଆର ସ୍ମୃତି ଗୋଟେ ଅଲଗା କାହିଁ ପୁରୁଣା କାଳିଆରେ ନେଗେଟିଭରୁ ପଜେଟିଭ୍ ଫଟୋ ବାହାରୁଥିଲା ଏହି ନୂଆ ଡିଜିଟାଲ୍ ଦୁନିଆରେ ଗୋଟେ ସେକେଣ୍ଡ ବହୁତ କିଛି ଫଟୋ କାଢ଼ି ହେଉଛି ଡିଫରେଣ୍ଟ ଡିଫରେଣ୍ଟ ଜାଗାକୁ ବୁଲିକି ମଧ୍ୟ ଫଟୋ କାଢ଼ି ପାରୁଛେ ପୁରୁଣା କାଳିଆରେ ସେଇଟା ହେଇ ପାରୁ ନଥିଲା କାରଣ ପୁରୁଣା କାଳିଆର ଆମେ ଷ୍ଟୁଡ଼ିଓକୁ ଯାଇ ଫଟୋ କାଢ଼ି ପାରୁଥିଲୁ ପୁରୁଣା କାଳିଆ ଫଟୋର ସ୍ମୃତି ଗୋଟେ ବହୁତ ଆଲଗା କାରଣ ପୁରୁଣା କାଳିଆ ସ୍ମୃତି ହେଉଛି ଆମ ଫଟୋକୁ ଧୋଇବା ଧୋଇବାକୁ ଗୋଟେ ଦୁଇଦିନ ଲାଗିଯାଏ ଫଟୋ ବାହାରିବା ପାଇଁ ଏ ନୂଆ ଜେନେରେସନ୍ ବହୁତ କିଛି ଫାଷ୍ଟ ହେଇଯାଇଛି କ୍ୟାମେରା ମାଧ୍ୟମରେ ଆମେ ଫଟୋ କାଢ଼ି ଦେଉ ଗୋଟେ ସେକେଣ୍ଡରେ ମୋବାଇଲ୍ ପାଖରେ ଆମ ପାଖକୁ ଫଟୋ ପଳାଇ ଆସୁଛି